ଯେହେତୁ ଆମର ଭାଷା ଓଡ଼ିଆ ଭାଷା ଓଡ଼ିଆ ତାହେଲେ ଆମ ଭାଷାଟା ବହୁତ ବଢ଼ିଆ ଆମେ ଯେଉଁଠି ପିଲାଦିନରୁ ସେଇ ଭାଷାଟା ଶିଖି ଆସିଛୁ ସମସ୍ୟା ହଉଛି କ'ଣ କି ଆମର ବାହାରକୁ ଗଲେ ଆମ ଷ୍ଟେଟ୍ରେ ହିଁ ସେ ଯେଉଁ ଓଡ଼ିଆଟା ଆମେ ଯେତେବେଳେ ସମସ୍ୟା ଆମର ସୃଷ୍ଟି ହଉଛି ଆମେ ଆମ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗଲେ ଆମର ଯେମିତି ସେଥିରେ ଅଲଗା ଭାଷା ଆମର ଚାଲୁଛି ହିନ୍ଦୀ ଚାଲୁଛି କି ତେଲୁଗୁ ଚାଲୁଛି କି କନ୍ନଡ଼ ଚାଲୁଛି ସେଇଥିରେ ଓଡ଼ିଆରେ ଆମର ବିଶେଷ ସମସ୍ୟା ହୁଏ ତ ସମସ୍ୟା ତାହେଲେ ସେମାନଙ୍କ ଭାଷା ଶିଖିବାକୁ ପଡ଼େ ନହେଲେ ଆମର ଆମର ଯେଉଁଟା ରାଷ୍ଟ୍ରୀୟ ଭାଷା ହିନ୍ଦୀ ଅଛି ସେଇଟା ଶିଖିବାକୁ ହୁଏ ତ ସମସ୍ୟା ତ ହଉଛି ଓଡ଼ିଆ ଭାଷା କିନ୍ତୁ ଭାଷା ଯେହେତୁ ଗୋଟେ ଓଡ଼ିଆ ଭାଷା ଆମେ ପିଲାଦିନରୁ କହି ଆସୁଛେ ପୁଣି ଲେଖି ଆସୁଛେ ତ ଭାଷା ଆମର ବହୁତ ବଢ଼ିଆ ଓଡ଼ିଆ ଭାଷା ଆଉ